ମୁଁ ଗୋଟେ କୃଷକ ମୋର ଚାଷ ବହୁତ ଧାନ ଗହମ ଏବଂ ବାଦାମ ଟମାଟୋ ବାଇଗଣ ଆଳୁ ପିଆଜ ରସୁଣ ଇତ୍ୟାଦି ମୋର ଫସଲ ହୋଇଥାଏ ମୁଁ ହାଇବ୍ରିଡ୍ ବି କରେ ଆଉ ଉଚ୍ଚ ଉଚ୍ଚ ଅମଳର ମଞ୍ଜି ବି କରେ ତା ସାଥିରେ ତ ଦୁଇ ଥର କରିଛି ଆଉ ମୋର ଚାଷ କାମ ବହୁତ ସଫଳତା ବି ପାଇଛି ସଫଳତା ଉତ୍ପାଦକ ବି ହୁଏ ଗୁଣବତ୍ତା ବି ହୋଇଥାଏ ଉନ୍ନତ ମାନେ ହୋଇଥାଏ ମୁଁ ଉନ୍ନତ କରିବା ପାଇଁ ଏଇ ହାଇବ୍ରିଡ୍ ତ କିଛି ହାଇବ୍ରିଡ୍ ନେଇକି କିଛି ମାନେ ଏଇଟା କରେ ଆଉ ମୋର ସବୁବେଳେ ଉଚ୍ଚ ଅମଳ ମଞ୍ଜି ମାନେ ବ୍ୟବହୃତ ହୁଏ ସବୁ ଟାଇମ୍ ଉଚ୍ଚ ଅମଳ ମଞ୍ଜିକୁ ନେଇ ବହୁତ ଚାଷ ବି କରିଛି ବହୁତ ମାନେ ଉତ୍ପନ୍ନ ପାଇଛି ଲାଭବାନ ବି ହୋଇଛି ଓ ଏଥିରେ ବି କିଛି ଲାଭ ହେଉଛି ଯେଥିରେ କିି ମାନେ ବେଶୀ ଟିକେ ମାନେ ଏଇଟା ଲାଗୁଛି ଆଉ ହଇରାଣ ଟିକେ ହେବାକୁ ପଡ଼ୁଛି ଉଚ୍ଚ ଅମଳର ମଞ୍ଜିକୁ ନେଇ ମାନେ ଆମେ ଚାଷ କଲେ ସଫଳତା ହୋଇପାରୁଛୁ ସଫଳତା ବେଶି ହେଉଛି ଉତ୍ପାଦକ ବି ବେଶୀ ହେଉଛି ଆମର ଯେକୌଣସି ଧାନ ଗହମ ବାଦାମ ଆଳୁ ବାଇଗଣ ଟମାଟର ରସୁଣ ପିଆଜ ଏସବୁ କିଛି